କୃଷି କୃଷି ଭାରତର ଏକ ପ୍ରଧାନ କାର୍ଯ୍ୟ ଭାରତର ଲୋକମାନେ ପ୍ରାୟତଃ କୃଷି ଉପରେ ନିର୍ଭର କରନ୍ତି କୃଷି ଆଗାମୀ ବର୍ଷରେ କୃଷି ଶିଳ୍ପ ପାଇଁ ବର୍ତ୍ତମାନ ଆପଣ ଧାନ ଧାନ ଆପଣଙ୍କର ଚାଷ ହେଲା ପରେ ଧାନ ମଣ୍ଡିରେ ଦିଆ ହେଇଯାଉଛି ସିଧାସଳଖ ମଣ୍ଡିରେ ଦେଉଦେନ୍ତି ଏବଂ ଲୋକଙ୍କ ଆକାଉଣ୍ଟକୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ତା'ର ମୂଲ୍ୟ ଧାର୍ଯ୍ୟ ମୂଲ୍ୟ ପଳାଇ ଆସୁଛି ବୈଷୟିକ କ୍ଷେତ୍ରରେ ଏହା ଅଗ୍ରଗତି କ'ଣ କରିବ ଧାନର ଧାନ ମିଲ୍ ନେଉଛି ଧାନ ମିଲ୍ ସେ ଚାଉଳ କରି ପୁଣି ଦେଉଛି ସିଧାସଳଖ ମନ୍ଦିର ଆମେ ଦେଇ ଦେଉଛୁ ଅଲଗା ଚାଷ ହେଲା ଆପଣଙ୍କର ଗୋଟେ ହେଲା କତା ଶିଳ୍ପ କତା ଶିଳ୍ପ ଆପଣଙ୍କର କତା ଯେଉଁ ରହୁଛି ସେମାନେ କତା ରଶି ତିଆରି କରୁଛନ୍ତି କତା ରଶି ସେମାନେ ବଳି କତା ରଶିରେ ବି ଚାହିଦା ରହୁଛି ଏବଂ ଏବେ ଗୁଣବତ୍ତା ଯେଉଁ ରହୁଛି ଗୁଣବତ୍ତା ତା' ଆଗକୁ ପଢ଼ୁଛିି ଗୁଣବତ୍ତାଟା ଠିକ୍ ରହିଲେ ଆଉ ବହୁ ଫାଇଦା ରହିବ ଝୋଟ ଶିଳ୍ପ ହଉ ଝୋଟ ଶିଳ୍ପରେ ବି ଚାହିଦା ରହିଛି ଯେକୌଣସି ଶିଳ୍ପର ଚାହିଦା ରହିଛିି କୃଷିର ଯେକୌଣସି କୃଷି ଶିଳ୍ପ ଚାହିଦା ରହିବ ଏଥିପାଇଁ ଏହାର ର' ମ୍ୟାଟେରିଆଲ୍ ଯେଉଁ ଗୁଡ଼ାକ ଆପଣ କଞ୍ଚା

ଉତ୍ପାଦକୁ ଭଲ ଭାବେ ଇଏ କରି ଫାଇନ୍ କରି ସେ ତା' ଦେହରୁ ଫିନିଶ୍ ପ୍ରଡ଼କ୍ଟ ଯେଉଁ ଗୁଡ଼ାକ ଫାଇନଲ୍ ଆସୁଛି ସେଇଟାକୁ ସିଧାସଳଖ ବିକ୍ରୟ କରିବା ପାଇଁ ବିଭିନ୍ନ ଜାଗାରେ ସବୁ ଯେଉଁ ରହିଛି ଆମର ଷ୍ଟଲ୍ ସବୁ ରହୁଛି ସେ ଷ୍ଟଲ୍ରେ ଆମେ ଦେଇ କରି ତା'ର ତା'ର ଉଚିତ ଧାର୍ଯ୍ୟ ପାଇପାରିବା